ହଁ ଆଜ୍ଞା ମତେ ଟିକେ ସିଙ୍ଗଡ଼ା ବରା ନେବା ସିଙ୍ଗଡ଼ା ବରା ବିଷୟରେ କଥା ହେବାର ଥିଲା ଅର୍ଡର୍ ଦେବାର ଥିଲା ବହୁତ ବହୁତ ବଲ୍କରେ ଅର୍ଡର୍ ଦେବାର ଥିଲା ଆପଣ କ'ଣ କ'ଣ କେମତି ରେଟ୍ ରଖିଛନ୍ତି ଆପଣ କୁହନ୍ତୁ ନାଇଁ ମୋତେ ସବୁ ଦରକାର ଯେ ଦଶଜଣଙ୍କ ପାଇଁ ଦଶଜଣଙ୍କ ପାଇଁ ଦରକାର ଏଇ ପନ୍ଦର ପନ୍ଦରଟା ଦେଇଦେବେ ସବୁ ଜିନିଷରୁ ସିଏ ହଁ ଯେ ମୁଁ ତ ଆଜ୍ଞା ବେଙ୍ଗଲୋର୍ରୁ ଆସିଛି ତ ଆମର ତ ସେପଟେ ଟିକେ ରେଟ୍ କମ୍ ଏପଟେ ଆପଣଙ୍କର ଟିକେ ଅଧିକା ରେଟ୍ ଲାଗୁଛି ବୋଧେ ନାଇଁ ନାଇଁ ସେପଟେ କିନ୍ତୁ ସେପଟେ କିନ୍ତୁ ଆଜ୍ଞା ଟିକେ ଶସ୍ତା ଅଛି ଏପଟେ ତ ଅଧିକା ରେଟ୍ କହୁଛନ୍ତି ମୁଁ ତ ନୂଆ ନୂଆ ଆସିଛି ହେଲେ ମୋତେ ଏପଟେ ଟିକେ ଅଧିକା ରେଟ୍ ଲାଗୁଛି ଟିକେ କମ୍ କରିବେ ଆଉ

ହୁଁ ନାଇଁ ଯେ ନହେଲେ ସେ ବେଙ୍ଗଲୋର୍ ପଟେ ଚାଲନ୍ତୁ ସେପଟେ କରିବେ

ହଁ ସେଇଟା ତ ସତ କଥା କହିଲେ ଯେ କିନ୍ତୁ ସେପଟେ ଆପଣ ଦିପଇସା ଅଧିକା କମେଇପାରିବେ ଯୋଉଟା ବୁଝିଲି ଯେ ସେପଟେ ଅଧିକା ହିଁ କମେଇ ପାରିବେ ଆଚ୍ଛା ଏଇନେ ଦେଖିବା କେତେ କ'ଣ ହେଉଛି ହଉ ନାଇଁ ଯଦି ଏଇ ଭଲ ତେଲ ଫେଲ ଇଉଜ୍ କରିବେ କିଛି ଏପଟ ସେପଟ କରିବେନି ଏବେ ହେଉଛି ନାଇଁ ଭଲ ନାଇଁ ଯେ ସେକଥା ନାହିଁ ଆଜିକାଲି ତ ସବୁ ବିଜନେସ୍ ମାଇଣ୍ଡ୍ ହୋଇଗଲାଣି ସମସ୍ତଙ୍କର ନହେଲେ ଖାଲି କେମିତି ପ୍ରଫିଟ୍ ପାଇବୁ ଚକ୍କରରେ ଖରାପ ତେଲ ଫେଲ ବି ଦେଇଦେଉଛନ୍ତି ଯୋଉଟାକି ମାନେ ନିଜ ହେଲ୍ଥ କନସିୟସ୍ ହୋଇପାରୁନି ହଁ ନାଇଁ ନାଇଁ ବୁଝୁଛି ଯେ ସବୁ ଆଡ଼ୁକୁ ଆଖି ରଖିକି କରିବାକୁ ପଡ଼ିବ ବାଧ୍ୟ ଆଉ କିଛି ଆଉ ରାସ୍ତା ନାହିଁ ଆମ ପାଖରେ ଆଉ

ନାଇଁ ସେଇଟା ହିଁ ଦରକାର ଆଜ୍ଞା ଢେର୍ ସାମାନ୍ ଆପଣ ପଛେ ଦିଟଙ୍କା ଅଧିକ ନିଅନ୍ତୁ କିନ୍ତୁ ଖାଇବା ଜିନିଷଟାନା ଭଲ ଖାଦ୍ୟ ଖାଇଲେ ହିଁ ଭଲ ସେଇଟା ଦେଖିକି କରିବେ ଆଉ ମୁଁ ଆପଣଙ୍କୁ କହିଦେଲି ଅର୍ଡର୍ ଦେଇଦେଲି ତାହେଲେ ଆଉ ଆଡଭାନ୍ସ କିଛି ମୁଁ ଫୋନ୍ ପେରେ ପଠେଇଦେବି ପଠେଇଦେବି ସେଇଟାକୁ ଦେଖିକି ଆପଣ ଆଣିକି ଜିନିଷ କରିଥିବେ ତାପରେ ନେଇଗଲା ପରେ ମୁଁ ଆପଣଙ୍କୁ ଆଉ ଫୁଲ୍ ପେମେଣ୍ଟ୍ କରିଦେବି ଆଉ ଆଚ୍ଛା ଠିକ୍ ଅଛି ଆଜ୍ଞା ତାହେଲେ ଆଉ କଥାବାର୍ତ୍ତା ତ ହେଲା ଆଉ ଆପଣଙ୍କୁ ଫୋନ୍ ପେ ମୁଁ କରିଦିଏ କରିଦେଲେ ଆପଣ ସେଇ ହିସାବରେ କାମ କରିବେ ଟିକେ ଜିନିଷ କ୍ୱାଲିଟି ମେଣ୍ଟେନ୍ କରିବେ ଆଉ ହୁଁ ହଉ ହଉ ହଉ ଆଜ୍ଞା ମୁଁ ଆପଣଙ୍କୁ ଫୋନ୍ ପେ କରିଦେଉଛି ଆଜ୍ଞା ଆଜ୍ଞା ହଉ ହଉ ହଉ ହଉ ଆଜ୍ଞା ଠିକ୍ ଅଛି ମୁଁ ପଠେଇଦଉଛି ହଉ ରହିଲି